କେମିତି ଅଛୁ ମୁଁ ଭଲ ଅଛି

ହଁ ଭଲ ଚାଲିଛି ବାଙ୍ଗାଲୋରରେ ତୋ କାମ କେମିତି ଚାଲିଛି ହଁ

ହଁ ହୋଟେଲ ହୋଟେଲରେ ସେମିତି କାମ ନାହିଁ ଦେଖେ ମୁଁ ଆଉ ଗୋଟେ ଭଲ ଭଲ ପୋଷ୍ଟ ଭଲ ଦେଖିକି ଦେବି ଦେଖିକି ଦେବି ହୋଟେଲଲେ ଭଲ ଥିବବୋଲେ ଦେଖିକି ଦିଆଯିବ ହଁ ହଁ ହଁ ହଁ ହଁ ଦେଖିବି ହଁ ଫାଙ୍କା ଅଛି ବୋଲେ ଦେଖିବି ହୁଁ ହୁଁ ହଁ ଭଲ ସେପଟେ ଦେଖିକି ହୋଟେଲରେ ହଁ ଲେଖା ପଢ଼ା ଯୋଉଟା ହେଉଛି ତ ଭଲ ଆଉ ମୁଁ ତ ଦେଖିକି ହଁ ଅଛି ହଁ ହଁ ହଁ ଯିବି ହଁ ଭଲ ଅଛନ୍ତି ଭଲ ଅଛନ୍ତି

ଥିଲେ ତୋତେ ଦେଖିକି ପୋଷ୍ଟ ହେଇଟା ଭଲଟା ଦେଖିକି ଦେବି

ହଁ ହଁ ଭଲ ସୁବିଧା ଦେଖିକି ମୁଁ ଘରକୁ ଗଲାପରେ ଭଲ ସୁବିଧା ଦେଖିକି ତୋତେ ଦେବି

ହଁ ହଁ ଦେଖୁଛି ହଁ ହଁ ଦେଖୁଛି

ହଁ